ହିଟର ଚଲାଇଲେ କେତେ ବିଲ୍ ଉଠୁଛି ଆଉ କେତେ ପଇସା ନେଉଛି ଆଉ ହିଟରରେ କେତେ ଲୋକର ମୃତ୍ୟୁ ବି ହୋଇଯାଉଛି କରେଣ୍ଟ୍ ବି ବେଶୀ ଦେଲେ ଲୋକମାନଙ୍କର ମୃତ୍ୟୁ ହୋଇଯାଉଛି ହିଟରରେ ହିଟର ହିଟର ବେଶୀ ବିଲ୍ ଉଠୁଛି